ଚଉଦ ଜୁନ୍ ଦୁଇ ହଜାର ଏକ ଅଠର ଜାନୁଆରୀ ଦୁଇ ହଜାର ଦୁଇ ଷୋହଲ ଫେବୃଆରୀ ଦୁଇ ହଜାର ଚାରି ପଚିଶି ଅଗଷ୍ଟ ଦୁଇ ହଜାର ଆଠ ଷୋହଲ ସେପ୍ଟେମ୍ବର ଦୁଇ ହଜାର ନଅ